ବ୍ରହ୍ମାଣ୍ଡ ବିଷୟରେ ତ ଏ ପର୍ଯ୍ୟନ୍ତ କେହି ଜାଣିପାରୁନାହାନ୍ତି ଆଉ ବ୍ରହ୍ମାଣ୍ଡ ତ ବଡ଼ ବିଚିତ୍ର ତା' ବିଷୟରେ ଜାଣିବା ବହୁତ ଅସମ୍ଭବ ତେଣୁ ବହୁତ ବୈଜ୍ଞାନିକ ମାନେ ଏବେ କ'ଣ କରୁଛନ୍ତି ଗବେଷଣା କରୁଛନ୍ତି ବହୁତ ଗବେଷଣା କରି ସେ ସେମାନେ ଏ ପର୍ଯ୍ୟନ୍ତ ବି ବ୍ରହ୍ମାଣ୍ଡ ବିଷୟରେ କିଛି ଜାଣିପାରୁନାହାନ୍ତି ଯଦି ଜାଣିଥିବେ ଗୋଟେ ପର୍ସେଣ୍ଟ ଜାଣିଥିବେ କିନ୍ତୁ ବ୍ରହ୍ମାଣ୍ଡ ବିଷୟରେ କିଏ ସେ ଭଗବାନ ହିଁ ଜାଣନ୍ତି ଯେ କେମିତି ବ୍ରହ୍ମାଣ୍ଡ ଈଶ୍ୱର ସୃଷ୍ଟି କରିଥିଲେ ସେ ହିଁ ଜାଣନ୍ତି ଆଉ ଆମେ ଯେଉଁ ପିଲାବେଳେ ପଢ଼ିଥିଲୁ କି ଦୁଇଟା ତାରା ବାଡ଼େଇ ହେଇଗଲେ ଗୋଟିଏ ହେଲା ବଡ଼ ତାରାଟା ହେଲା ସୂର୍ଯ୍ୟ ଆଉ ଯେ ଖଣ୍ଡ ବିିଖଣ୍ଡିତ ହେଇଗଲା ସେମାନେ ଗ୍ରହ ଉପଗ୍ରହ ସବୁ ହେଲେ କିନ୍ତୁ ସେ କେତେ ଦୂର ସତ ସେଇଟା ବୈଜ୍ଞାନିକ ମାନେ ବୈଜ୍ଞାନିକମାନେ ତ ସେଇଟା ବିଶ୍ୱାସ କରିବେନି ସିଏ ଏପର୍ଯ୍ୟନ୍ତ ତାଙ୍କର ଚେଷ୍ଟା ଚଲେଇଛନ୍ତି ଏବେ ଗୋଟିଏ କ'ଣ ଯେଉଁ ଆମର ସୁଇଜରଲ୍ୟାଣ୍ଡରେ କିଛି ବର୍ଷ ପୂର୍ବରୁ ସୁଇଜରଲ୍ୟାଣ୍ଡରେ ଗୋଟେ ଗାତ କରି ଇଏ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାଙ୍କର ତାଙ୍କର କଲେ ଗବେଷଣା କଲେ କିନ୍ତୁ କ'ଣ କିଛି ଗବେଷଣାରୁ କିଛି ବି ଏପର୍ଯ୍ୟନ୍ତ ପାଇଲେ ନାହିଁ ଏ କେତେଦିନ ପରେ ଗୋଟେ କ'ଣ କ'ଣ ସେଇଟା ଇଏ ପାଇଲେ କ'ଣ ସେଇଟା ଈଶ୍ୱର ଈଶ୍ୱର କଣିକା ପାଇଲେ ଆଉ ସେଇଟା କ'ଣ ମେଲ୍ଟ ହେଇଯାଉଛି ଈଶ୍ୱର କଣିକା ଆଉ ମାନେ ବାହାରିଲା କିନ୍ତୁ ସେଇଟା କ'ଣ କିଛି ସମୟ ପରେ ମେଲ୍ଟ ହେଇଯାଉଛି ଆଉ ତା'ର ତ କିଛି କେହି ପାଉନାହାନ୍ତି ଏପର୍ଯ୍ୟନ୍ତ ଆଦ୍ୟନ୍ତ କିଛି କେହି ପାଉନାହାନ୍ତି ଗବେଷଣାମାନେ ତ ଗବେଷକ ସବୁ ଚଲେଇଛନ୍ତି ତାଙ୍କର ଗବେଷଣା କରୁଛନ୍ତି ତେଣିକି ଯଦି ସେଟା ଉନ୍ମୋଚନ କରିବ ବୈଜ୍ଞାନିକ ତାହେଲେ ତ ମଣିଷ ଭଗବାନ ହେଇଯିବ ଆଉ ମଣିଷ ଯେତେବେଳେ ଈଶ୍ୱର ବ୍ରହ୍ମାଣ୍ଡ ବିଷୟରେ ସବୁ ଜାଣିଯିବ ସେ ତ ଭଗବାନ ହେଇଯିବ ଆଉ ଆଉ କ'ଣ ବ୍ରହ୍ମାଣ୍ଡର ଯେଉଁ ସୃଷ୍ଟି ସେଟା ଯେତେବେଳେ ଜାଣିଯିବ ସେ ଈଶ୍ୱରଙ୍କ ସାଙ୍ଗରେ ସମାନ ହେଇଯିବ ତେଣୁ ମଣିଷ ଆଉ ଭଗବାନଙ୍କୁ ଭଗବାନଙ୍କୁ ଆଉ କ'ଣ ମାନିବ କିନ୍ତୁ ଏ ପର୍ଯ୍ୟନ୍ତ ତା'ର ତ ଚଲେଇଛି କେଉଁଠି ବ୍ରହ୍ମାଣ୍ଡ କେମିତି କ'ଣ ସୃଷ୍ଟି ହେଇଛି ସେଇଟା ଜାଣିବା ଏତେ ସହଜ ନୁହଁ ତେଣୁ ସେ ତାର ଚେଷ୍ଟା ଚଲେଇଛନ୍ତି କେତେ ବୈଜ୍ଞାନିକ ସବୁ ଚଲେଇଛନ୍ତି ତେଣୁ କେତେ ଦୂରରୁ ଜଣାପଡ଼ିବ କେତେ କଣ ଜାଣିବେ ଆଗକୁ ସେଟା କେହିବି କହିପାରିବେ ନାହିଁ ତେଣୁ ବ୍ରହ୍ମାଣ୍ଡର ରହସ୍ୟ ବହୁତ ବିଚିତ୍ର ତାକୁ ଜାଣିବା ବହୁତ କଷ୍ଟ ତେଣୁ ଆଉ କ'ଣ ବ୍ରହ୍ମାଣ୍ଡ ଏମିତି ବିଚିତ୍ର ଭାବରେ ତାର ଭଗବାନ ତାକୁ ସୃଷ୍ଟି କରିଛନ୍ତି ନା ତାକୁ ମଣିଷ କେତେ କ'ଣ ଚେଷ୍ଟା କରିବେ ଚଲେଇଛନ୍ତି ତାଙ୍କର ଚେଷ୍ଟା ଯେଉଁଦିନ ଯାହା ଜାଣିବେ ଜାଣିବେ ଆଉ ଆଉ କ'ଣ କରିବେ ଆଉ